ଯାଜପୁର ଜିଲ୍ଲାର ସାଧାରଣତଃ ଆମ ନିକଟରେ ଥିବା କଲେଜ ଗୁଡ଼ିକର ସାଧାରଣତଃ ପାଠପଢ଼ା ଯାଏ ହେଉଛି ଆର୍ଟସ କମର୍ସ ସାଇନ୍ସ ଓ ବିଭିନ୍ନ ପ୍ରକାର ଆଇ ଟି ଆଇ ଡିପ୍ଲୋମା କଲେଜ ମଧ୍ୟ ଅଛି ଅର୍ ବି ଟେକ୍ କରିବା ପାଇଁ ବି ମଧ୍ୟ ସୁଯୋଗ ଅଛି ତା ସହିତ ଅଧିକାଂଶ ପିଲାମାନେ ବାହାର ଜିଲ୍ଲାରେ ହେଉ କିମ୍ବା ଭୁବନେଶ୍ୱରରେ ହେଉ ସେମାନେ ପାଠ ପଢ଼ିବାକୁ ପସନ୍ଦ କରନ୍ତି କାରଣ ଯାଜପୁରରେ ତ ଯାଜପୁର ଗୋଟିଏ ଛୋଟ ଜିଲ୍ଲା ହୋଇଥିବାରୁ ଏଠି ତ ଭଲ କଲେଜ ଅଛି କିନ୍ତୁ ଆଉ ଟିକେ ଅଧିକ ସୁ ମାନେ ଭଲ ପାଠପଢ଼ା ହେଉଥିବା କିମ୍ବା ଆଉ ଟିକେ ଅଧିକ ସୁ ପିଲାମାନଙ୍କୁ ସୁବିଧା ମିଳୁପାରୁଥିବା କଲେଜ ମଧ୍ୟ ଭୁବନେଶ୍ୱରରେ କିମ୍ବା ଅଲଗା ଜିଲ୍ଲା ମାନଙ୍କରେ ଅଛି ସେଥିପାଇଁ ସାଧାରଣତଃ ଆମ ଅଞ୍ଚଳର ଅଧିକାଂଶ ପିଲା ଯାଜପୁରରେ ପଢ଼ିବା ସଙ୍ଗେ ସଙ୍ଗେ କିଛି ପିଲା ମଧ୍ୟ ବାହାର କଲେଜ ଉପରେ ମଧ୍ୟ ନିର୍ଭର କରିଥାନ୍ତି କରନ୍ତି